ହଁ ହଁ

ହଁ ଆପଣ ବାହାର ଯାଗା ଆସିଲେ ଏଇଠି ଟିକେ ଅଧିକ ସେଲିଙ୍ଗ୍ ହେବ ଯାଗା ଭଲ ଏପଟେ ହେଲେ ଆମର ସବୁ ଲୋକ ରହୁଛନ୍ତି ଏଇଠି ଆପଣଙ୍କର ବିଜିନେସ୍ ଠିକ୍ ଠାକ୍ ଚାଲିବ ଆଉ ଆପଣ ଯାହା ଯେମିତି ଯେଉଁ ଜିନିଷ ବନଉଛନ୍ତି କ୍ୱାଲିଟି ଆଉ ଟିକେ ଇମ୍ପ୍ରୁଭ୍ କରିବାକୁ ଚେଷ୍ଟା କରିବେ କ୍ୱାଲିଟି ଟିକେ କେମିତି ବଢ଼ିବ ସେଇଟା ଦେଖିବେ

ଆପଣ କ'ଣ କ'ଣ ବନଉଛନ୍ତି

ଏ ଜିନିଷ ତ ଆପଣ ସେ ଯେଉଁ ଯାଗାରେ ଦୋକାନ କରିଛନ୍ତି ସେ ଯାଗାକୁ ଧରି ବନଉଥିଲେ ଏବେ ଏଇଠି କି ଆସିଲା ପରେ ଦେଖିବେ ଏଇଠିର ଲୋକମାନେ କ'ଣ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି କେଉଁ ଜିନିଷ କ'ଣ ତାଙ୍କୁ କେତେ ରେଟ୍ ହେଲେ ଠିକ୍ ଲାଗିବ ମାନେ ଆପଣଙ୍କର ବିଜିନେସ୍ ଚାଲିବ ଠିକ୍ ଠାକ୍ ସେଇଟା ଦେଖିକି ଆପଣ ଟିକେ ଦିନେ ଦୁଇ ଦିନ ଷ୍ଟଡ଼ି କରିବେ ତା ଉପରେ ତା'ପରେ ଯାଇକିରି ଏଇଠି ବିଜିନେସ୍ଟା ଷ୍ଟାର୍ଟ କରିବେ

ଦେଖିଲା ପରେ ଯାହା ଆପଣଙ୍କୁ ଯେଉଁଟା ଠିକ୍ ଲାଗିଲା ହଁ ଏଇ ଜିନିଷ ମୁଁ ବନାଇ ପାରିବି ମୋ ଦ୍ୱାରା ଏଇଟା ଠିକ୍ ରେ ହୋଇପାରିବ ଏମିତି ଜିନିଷ ଆପଣ ବନାଇବାକୁ ଚେଷ୍ଟା କରିବେ

କ'ଣ କହିଲେ ହଁ ଆପଣ ଏଇଠି ଆସିଲା ପରେ ଦେଖିବା ଗୋଟେ ଭଲ ଯାଗା ଦେଖି ଦୋକାନ ଗୋଟେ ଖୋଲିବେ ସେ ପାଖେ ଯାଗା ନ ହେଲେ ଯଦି ଏମିତି ମିଳିବ ବଲେ ଦେଖି ରହିବା ସୁବିଧା ହେଲେ କରିବା ହଁ ହଁ ହଁ ଚିହ୍ନା ପରିଚୟ ଦେଖିକି କେଉଁଠି ହେଲେ ଗୋଟେ ଭଲ କେମିତି ଚାଲିବ ଦୋକାନ ତାକୁ ଧରିକି ଗୋଟେ ଯାଗା ଦେଖିକି ମାର୍କେଟ ପ୍ଲେସ୍ ଦେଖିକି

ହଁ ଆଉ କ'ଣ କୁହନ୍ତୁ ହଁ ସାର୍ ଠିକ୍ ଅଛି